ମୋ ପରିବାରରେ କେହି ଯଦି ଅସୁସ୍ଥ ଥାଆନ୍ତି ତ ତାହେଲେ ମୁଁ କ'ଣ ରୋଷେଇ କରିକି ଦେବି ତ ପ୍ରଥମେ ତ ରୋଗୀକୁ ରୋଗୀକୁ ଦେଖିବାକୁ ପଡିବ ତାଙ୍କୁ ଇଏ କେମିତି କଣ ଖାଇବେ ସେ ଅନୁସାରେ ତାଙ୍କୁ ଦେବାକୁ ପଡିବ ସକାଳେ ତ ତାଙ୍କୁ କ୍ଷୀର ବା ପାଉଁରୁଟି ଦେବି ଖାଇବାକୁ ସେ'ଟା ଖାଇସାରିଲାପରେ ସିଏ ଗାଧୋଇବେ ଗାଧୋଇ ସାରିଲାପରେ ମେଡିସିନ ଖାଇବେ ଯାହା ସକାଳ ମେଡିସିନ ଥିବ ତାପରେ ପୁଣି ଦିନବେଳା ସେ ଯଦି ଭାତ ଖାଇବାକୁ ଚାହିଁବେ ବୋଇଲେ ତାଙ୍କୁ ଭାତ ଦିଆହେବ ତ ରୁଟି ଖାଇବାକୁ ଚାହିଁଲେ ରୁଟି ତ ଭାତ ସାଙ୍ଗରେ ହେଲେ ଭାତ ଟିକେ ଆଇଁଷ ଟିକେ କି ଅଣ୍ଡା ଭୁଜିଆ ଆମ୍ଲେଟ୍ ଡାଲି ଇତ୍ୟାଦି କରିକି ଦେଲେ ତାଙ୍କୁ ଭଲ ଲାଗିବ ତ ସେ ଅନୁସାରେ ତାଙ୍କୁ ଦେବି ସିଏ ଖାଇବେ ପୁଣି ସନ୍ଧ୍ୟାବେଳ ଟାଇମରେ ତାଙ୍କୁ ପୁଣି ଖାଦ୍ୟ ଖାଇବାକୁ ପଡିବ ରୋଗୀକୁ ତ ସନ୍ଧ୍ୟାବେଳେ ପୁଣି ଡାଲି ବା ଡାଲ୍ ତରକାରୀ ଭୁଜିଆ ଏମିତି ତାଙ୍କୁ ଖାଇବାକୁ ଦେବି